ହଁ ହ୍ୟାଲୋ ହଁ କୁହ ପ୍ରଭାସିନୀ

କେତବେଳେ ସନ୍ଧ୍ୟାବେଳକୁ ବି ଗଲେ ହେବ କେଉଁଠିକି ଯିବା କହୁନୁ ରୁପାଲୀ ଛକକୁ ହଉ ଯିବା ଆଉ ମୁଁ ମୁଁ ଚାଲିକି ଯାଇପାରିବିନି ମୁଁ ଏତେ ବାଟ ଚାଲିକି ଯାଇପାରିବିନି ନା ନା ମୋତେ ମୋ ଗୋଡ଼ ହାତ ଦରଜ ହେବ ମୁଁ ଏତେ ବାଟ ଚାଲିକି ଏ ବୟସରେ ଯାଇପାରିବିନି ମୋ କେଉଁ ଦୋକାନରୁ ଚାଟ୍ ଖୁଆଇବୁ ମୋତେ ଆରେ କେଉଁ ଦୋକାନରୁ ଚାଟ୍ ଖୁଆଇବୁ କହିଲୁ ଆରେ ଖାଇବାକୁ ମନ ହେବ ଯେ ଭଲ ଚାଟ୍ ଦେଲେ ଖାଇବାକୁ ଯିବି ନହେଲେ ଯିବିନି ଚାଲିକି ଚାରିଟା ଚାଟ୍ ଦୋକାନ ଅଛି ସେଇଠି ମଙ୍ଗଳା ଚାଟ୍ ଦୋକାନକୁ ଯିବା ମଙ୍ଗଳା ଚାଟ୍ ଦୋକାନରେ ଦହିବରା ଆଉ ପାମ୍ପଡ଼ି ମିଶାଇକି ଦେଉଛି

ଗଲା ମୋତେ କଲ୍ କରିବୁ ଚାଟ୍ ଖାଇବା ଯେ ଆଉ ଆମେ ଯିବା ନା ଆଉ କିଏ ଯିବା ସାଙ୍ଗ କରିବା ଦେଖିବା ଦେଖିବା କଲ୍ କରିବା ସାଙ୍ଗମାନଙ୍କୁ ଯଦି କିଏ ମିଶିଲେ ସାଙ୍ଗ ହୋଇକି ତା'ହେଲେ ଯିବା

ହଉ ଠିକ୍ ଅଛି ଆଉ ତା'ହେଲେ କା ଆରେ ମୁଁ ଚାଟ୍ ଖାଇଛି ସେଇଠୁ ଭଲ ଚାଟ୍ ଦେଉଛି ହଁ ହଁ ତୁମେ ଯେମିତି ଯେମିତି ଚାହିଁବ ଚାଟ୍ କରିବାକୁ ସେ ସିମିତି କରିକି ବନେଇକି ଦେବ ସାଧା କରିକି ଦେଲେ ହେବ ରାଗ କରିକି ଦେଲେ ହେବ ଖଟା କରିକି ଦେଉଛି ସେ ତୁମେ ଯିମିତି ଚାହିଁବ ଆଳୁ କମ୍ ପକାଇଲେ ଆଳୁ କମ୍ ପକାଇବ ଆଳୁ ଚାହିଁଲେ ଅଧିକା ଆଳୁ ଦେବ ବାଦାମ ମଟର ମକା ସବୁ ପକେଇକି ଦେଉଛି ଯେମିତି ଯେମିତି ଚାହିଁବ ଯେମିତି ତୁମେ ଚାଟ୍ ଖାଇବାକୁ ଚାହିଁବ ସେ ଦେବ

ଆରେ ଯିଏ ଯେମିତି ଅର୍ଡ଼ର୍ କରିବ ସେ ସେମିତି ଚାଟ୍ ଦେଉଛି ଆଳୁ କମ୍ ଚାହିଁଲେ ଆଳୁ କମ୍ ଦେବ ଆଉ ମଟର କମ୍ ଚାହିଁଲେ ମଟର କମ୍ ଦେବ

ହଁ ହଁ ହଁ ସବୁ ଦେଉଛି ହଁ ମ ମୁଁ ବହୁତ ଥର ଯାଇଛି ସେଠିକି ହଁ ହଁ ହଁ ହଁ ନିଶ୍ଚିତ ନିଶ୍ଚିତ ସେଥିପାଇଁ ବ୍ୟସ୍ତ ନାହିଁ କୁ ଚାଟ୍ ଖୁଆଇକି ଚାଟ୍ ଖୁଆଇକି ଆଣିଦେବି ଅଟୋ ଖର୍ଚ୍ଚଟା ତୁ ଦେବୁ ହଁ ଚାଲିକି ଯିବାକୁ ପଡ଼ିବ ଶସ୍ତାରେ ପାଇଗଲ ତା'ହେଲେ ତା'ହେଲେ ମୁଁ ଚାଟ୍ ପଇସାଟିକୁ ଦେବି

ହଉ ଠିକ୍ ଅଛି ହଁ ହଁ